ହଁ ମୁଁ ପାଞ୍ଚଟି ତାରିଖ ମନେ ରଖିପାରିବି ପଚିଶି ଛଅ ଉଣେଇଶି ଶହ ଛୟାନବେ ସତେଇଶି ସାତ ଉଣେଇଶି ଶହ ଛଅସ୍ତରି ଅଠେଇଶି ଆଠ ଉଣେଇଶହ ନବେ ଅଣତିରିଶି ନଅ ଦୁଇ ହଜାର ଏକ ଏକ ପାଞ୍ଚ ଦୁଇ ହଜାର ଚାରି